ତୁମେ ଆପଣ ଗୋଟେ କାମ କରନ୍ତୁ କ'ଣ ପତର ରଙ୍ଗ ନେଲା ଲାଲ୍ କଲର ହେଇଯାଉଛି କି ହେଲା ତୁମେ ଗୋଟେ କାମ କର ମୋ ପାଖରେ ଗୋଟେ ମେଡ଼ିସିନ୍ ଅଛି ସେ ମେଡ଼ିସିନଟା ଆପଣ ନେଇକି ପ୍ରୟୋଗ କରିବେ ପାଣି କମ୍ ଦେବେ ଗୋଟେ ଚାର ଲିଟର ପାଣିରେ ତାକୁ ସ୍ପ୍ରେ କରିବେ ତାର ଦାମ ହେଉଛି ତିନିଶହ ପଞ୍ଚସ୍ତରୀ ଟଙ୍କା ବୁଝିପାରିଲେ ସେ ଚାରି ଦିନି ପାଞ୍ଚ ହେଲେ ତୁମେ ଗୋଟେ କାମ କର ତୁମେ ଟିକେ ଡି ଏ ପି ଟିକେ

ସେଇଟା କମ୍ପାନୀଟା ଡି ଏ ପି ଆପଣ ଜାଣିନ୍ତି ଡି ଏ ପି ଡି ଏ ପି ଟିକେ ଆଉ ଟିକେ ଏତା ଟିକେ ପକେଇଦେବେ ଯେଉଁ ପଟାସ୍ ଟିକେ ପକେଇଦେବେ ହ୍ୟାଲୋ ଆଉ ଗୋଟେ ସେ ମେଡ଼ିସିନରେ ସ୍ପ୍ରେ କରିକିରି ପକେଇବେ ଆଉ କ'ଣ ଆଉ ନା ନବରତ୍ନ ନବରତ୍ନ ପକା ନବରତ୍ନ ହୁଁ ନାଇଁ ୟୁରିଆ ଟିକେ ଲାଇଟ୍ ପକେଇବ ଟିକେ କମ ପକେଇବ ୟୁରିଆ ବେଶୀ ପରିମାଣରେ ପକେଇବନି ୟୁରିଆ ବେଶୀ ପରିମାଣ ପକେଇଦେଲେ ଫେର ଗଛ ବଡ଼ ହେଇଯିବ ଫେରେ ସେ ତଳକୁ ତଳକୁ ତଳକୁ ପଡ଼ିଯିବ ହେଲା ହୁଁ ହୁଁ ହୁଁ ହୁଁ ପିକା ହଁ ହଁ ଜିଙ୍କ ପକେଇଦବ ଆଉ ପିକା ପାଇଁ ଜିଙ୍କ ନ ପକେଇଲେ ହବ କିି ପିକା ପାଇଁ ବି ମଧ୍ୟ ପକେଇବ ଉର୍ବର ରହିବ ମାଟିଟା

ଜିଙ୍କ ଜିଙ୍କ ହେଲେ ଜିଙ୍କ ଅଛି ଜିଙ୍କ ନେବେ ହଁ ସେଇଟା ତିନି କିଲିଆ ପ୍ୟାକେଟ୍ ଆସୁଛି କିଲିକିଆ ପ୍ୟାକେଟ୍ ଆସୁନି ହଉ ଓ କେ ହଉ ମୁଁ କାଟୁଛି ହେଲା ଆପଣ ଶୁଣନ୍ତୁ